ଆଜ୍ଞା ସାର୍ ମ୍ୟାଡ଼ମ୍ ନମସ୍କାରେ ମୋର ଗୋଟେ ଟିକେ ଆପଣଙ୍କ ଡାକ୍ତରଖାନା ବିଷୟରେ କିଛି ବୁଝିବାର ଥିଲା ମୁଁ ଟିକେ ଡାକ୍ତରଖାନା ପରିଦର୍ଶନ କରିବାକୁ ଯାଇଥାନ୍ତି ଆପଣଙ୍କର କ'ଣ କ'ଣ ସରକାରୀ ଯାଜପୁର ଜିଲ୍ଲାରେ ଆମର କ'ଣ କ'ଣ ସରକାରୀ ସୁବିଧା ଡାକ୍ତରଖାନରେ କ'ଣ ସରକାରୀ ସୁବିଧା ରହିଛି ତାକୁ ଟିକେ ପଦଦର୍ଶନ କରିବାକୁ ଯାଇଥାନ୍ତି ଆପଣଙ୍କର ଅଲ୍ଟ୍ରାସାଉଣ୍ଡ ପାଇଁ କ'ଣ ସୁବିଧା ରହିଛି ସରକାର ଡାକ୍ତରଖାନାରେ ନା ତ ଆମେ ତ ଦେଖିବା ପାଇଁ ଯାଇଥାନ୍ତେ ଆପଣଙ୍କର ଅଁ ଡାଇବେଟିସ୍ ପାଇଁ କ'ଣ ସୁବିଧା ରହିଛି ଆଉ ଆପଣଙ୍କର ଯେଉଁ ଆମର ଆଜିକାଲି ଲିଭର ହେଉଛି ଇନଫେକ୍ସନ୍ ହେଉଛି ତା ପାଇଁ କ'ଣ ଜଣ୍ଡିସ୍ ପାଇଁ କ'ଣ ଅଛି ଆପଣଙ୍କର ସୁବିଧା ଆଚ୍ଛା କିଡ଼ନୀ ଉପରେ କ'ଣ ଅଛି ଯେଉଁଟା ଡାଇଲିସିସ୍ କରିବା ପାଇଁ ତା'ର କ'ଣ ସୁବିଧା ରହିଛି କି ନା ମୁଁ ତ ମୋର ନୁହେଁ ମୋର ଜଣେ ସମ୍ପର୍କୀୟ ଯାଇଥାନ୍ତେ ସେଥିପାଇଁ କହୁଛି କିଡ଼ନୀ ଉପରେ ଯଦି କ'ଣ ଆପଣଙ୍କର ସୁବିଧା ରହିଥିବ ତ ଡାଇଲିସିସ ପାଇଁ ଯଦି ତାହାଲେ ଆମେ ସେଇଟା ଯାଇକି ପହଞ୍ଚିଥାନ୍ତେ ହଁ ଆମ ଏଇ ଯାଜପୁର ଜିଲ୍ଲା ମେଡି଼କାଲରେ ଯେଉଁ ଆଉ କ'ଣ ସୁବିଧା ରହିଛି ଏଇଟା ଡାକ୍ତରଖାନାମାନଙ୍କରେ ଦେଖନ୍ତୁ ଏକେରେ ତ ମେଡ଼ିସିନ୍ର ଗନ୍ଧରେ ଆମର ସମସ୍ତଙ୍କର ଦେହ ଖରାପ ହେଇଯାଉଛି ଦୁଇରେ ତା ଚାରି ଚତୁଃର୍ପାଶ୍ୱରେ ଯେ ଅପରିଷ୍କାର ରହିବ ସେଇଠି ଆମେ କେମିତି କ'ଣ ରହିବା ଆପଣଙ୍କର ଝାଡ଼ା ହେଲେ ତା ପାଇଁ କ'ଣ ସାଲାଇନ୍ ନବା ପାଇଁକା ଘର ସବୁ ଗୃହ ରହିଛି ତ ସୁବିଧା ନାଇଁ ଆପଣଙ୍କର ତ ତା ପାଇଁକା ଡଷ୍ଟବିନ୍ ରଖିନାହାନ୍ତି କି ଯେଉଁଥିରେ ଆମର ଅଳିଆ ଆବର୍ଜନା ପକାଇଲେ ସୁବିଧା ହବ ଆପଣ ଟିକେ ସରକାରଙ୍କ ତରଫରୁ ବହୁତ ସୁବିଧା ଟିକେ କରନ୍ତୁ ତା'ପରେ ଆମେ ଯେମିତି ଯିବା ପାଇଁ ସୁବିଧା ହବ ଡାକ୍ତରଖାନାରେ ଯେମିତି ଆମର ଆଉ ଅଲଗା ଉପରେ ଆମର ଯେମିତି ପ୍ରାଇଭେଟ୍ ମେଡ଼ିକାଲକୁ ଆମେ ଯାଇକି ତା ଉପରେ ପଇସା ଖର୍ଚ୍ଚ କରିପାରିବୁନି ଆମେ ଆମର ସରକାରଙ୍କ ତରଫରୁ ଯଦି ଏତେ ସୁବିଧା ରହିଛି ଆମେ ସେ ଡାକ୍ତରଖାନାକୁ ଯିବୁ ଆଉ ଆପଣ ଟିକେ ତା ପ୍ରତି କିଛି ଧ୍ୟାନ ଦିଅନ୍ତୁ ମୁଁ ହୁଏତ ଆପଣଙ୍କୁ ଚାରିଟାବେଳେ ଆଜି ଯାଇପାରେ ଟିକେ ଡାକ୍ତରଖାନା ପରିଦର୍ଶନ କରିବାକୁ ହଉ ଠିକ୍ ଅଛି ମୁଁ ଗଲାପରେ ଆପଣଙ୍କ ସହିତ କଥାହେବି ହେଲା ହଉ ହଉ ହଉ ଧନ୍ୟବାଦ